ଏଗାର ଚାର ଦୁଇ ହଜାର ଛଅ ଚଉଦ ତିନି ଦୁଇ ହଜାର ତେଇଶି ଅଣତିରିଶି ନଅ ଦୁଇ ହଜାର ବାଇଶି ଅଠର ସାତ ଦୁଇ ହଜାର ଆଠ ପନ୍ଦର ଚାରି ଦୁଇ ହଜାର ବାର